ପାଞ୍ଚ ଏକ ଦୁଇହଜାର ତେଇଶ ତିନି ଦୁଇ ଦୁଇହଜାର ଚବିଶ ଆଠ ନଅ ଦୁଇହଜାର ତେଇଶ ସାତ ଆଠ ଦୁଇହଜାର ଚବିଶ ପାଞ୍ଚ ନଅ ଦୁଇହଜାର ବାଇଶ